ଆଜ୍ଞା ନମସ୍କାର ମୁଁ ସତ୍ୟପ୍ରକାଶ ଜେନା କହୁଛି ଆପଣଙ୍କୁ ମୁଁ କାଲି କଲ୍ କରି ଜଣେଇଥିଲି ଯେ ମୋର ସକାଳୁ ସକାଳୁ ପୁରା ଫ୍ୟାମିଲି ସହିତ ଯିବାର ଅଛି ପୁରୀ ପର୍ଯ୍ୟଟନସ୍ଥଳୀକୁ ମାନେ ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଦର୍ଶନ ପାଇଁ ଆପଣ ମୋତେ ହଁ କହିଲେ ବୁକିଂ ହେଲା ସବୁ ହେଲା ତାପରେ ମୁଁ ଆଡଭାନ୍ସ ବି ଆପଣଙ୍କୁ ଦେଇଦେଲି ଯେତିକି ଆଗରୁ ଦେବା କଥା ସେଟା ଦେଇଦେଲି ତାପରେ ସେଠୁ ଏବେ ଆପଣଙ୍କ ଡ୍ରାଇଭରକୁ କଲ୍ କଲାବେଳକୁ ଆପଣଙ୍କ ଡ୍ରାଇଭର ଫୋନ ରିସିଭ୍ କରୁନାହାନ୍ତି କ'ଣ ପାଇଁ ଆମେ ଏଠି ବାହାରିକି ମାନେ ପୁରା ପ୍ରସ୍ତୁତ ହୋଇକି ବାହାରିଛୁ ଏଠି ଯିବୁ ବୋଲି ଫୋନ୍ କଲାରୁ ଫୋନ୍ ଉଠଉନାହାନ୍ତି ମାନେ ଆଡଭାନ୍ସ ବି ଦିଆ ସରିଛି ସବୁ ସରିଛି ପ୍ରୋବ୍ଲେମ୍ କ'ଣ ରହୁଛି ସେଇଟା ଆପଣଙ୍କ ଏଜେନ୍ସି କଥା ବୁଝିବା ଦରକାର ନା କି ମୁଁ ମାନେ ଯେତେବେଳେ ଗୋଟେ ଲୋକ କଲ୍ କରି ସବୁ ବୁକିଙ୍ଗ ଫୁକିଙ୍ଗ୍ ସରିଛି ସେ ସକାଳୁ ଯିବା କଥା ତା ଲେଟ୍ ହେଲେ ତାର କ'ଣ ଅସୁବିଧା ଥିବ ବୋଲି ସେ ସକାଳୁ ଯାଉଛନ୍ତି ସେଇଟା ତ ଯାହାହେଲେ ଏଇଟା ଆପଣଙ୍କୁ ବୁଝିବା କଥା ନା କି ଏତେବେଳଯାଏଁ ଯାଇନାହାଁନ୍ତି ତ ଆପଣ ଚେକ୍ କରିବେ କି ସେ ଗାଡ଼ିଟା ମାନେ ଲୋକ ନେବାକୁ ଗଲା କି ନାଇଁ କେତେବେଳେ ଯିବ କେତେବେଳେ ପହଞ୍ଚିବ କେତେବେଳେ ଆସିବ ସେଇଟା ଆପଣଙ୍କ ଏଜେନ୍ସିର କାମନା ସେଇଟା ସେଟା କ'ଣ ଆଉ କିଏ ମାନେ ଆମେ କ'ଣ ମାନେ ଆମେ କ'ଣ ହାତରୁ ଗାଡ଼ି ଧରିଥାନ୍ତୁ ଆମେ ଆମର ଯାଇଥାନ୍ତୁ ଆପଣ କାଇଁ କଲ୍ କରିଥାନ୍ତୁ ଆପଣଙ୍କୁ କଲ୍ କରିଛୁ ମାନେ ଆପଣ ବୁଝିବା ଦରକାର କେହି ମାନେ ସେଇଟା କେମିତି କ'ଣ ସେ ଗାଡ଼ିଟା ଆସିବ ଆଉ ଲୋକଙ୍କୁ ନେଇକି ଯିବ ସେଇଟା ଆପଣ ବୁଝିବେ ନା ଆମେ ଏ ସେ କ'ଣ କରିବୁ ଆମେ ତ ମାନେ ପାଖାପାଖି ଦେଢ଼ ଘଣ୍ଟା କି ଦୁଇ ଘଣ୍ଟା ହେଲାଣି ଆମେ ଏମିତି ବାହାରି ପୁରା ପରିବାର ସମସ୍ତେ ବାହାରିକି ଅଛନ୍ତି ଯିବେ ବୋଲି ଆପଣଙ୍କ ଡ୍ରାଇଭର ଫୋନ୍ ହିଁ ଉଠଉନି କ'ଣ ପାଇଁ ଯଦି ଯଦି କ'ଣ ଅସୁବିଧା ଥିଲା ଗାଡ଼ି ଆଭେଲେବଲ ନଥିଲା ତ କହିଥାନ୍ତେ ନା କିି ଆମେ ଆଉ କୋଉଠି ବୁଝିଥାନ୍ତୁ ଆମେ ଏବେ କ'ଣ କରିବୁ କୁହନ୍ତୁ କ'ଣ କରିବୁ କୁହନ୍ତୁ ନା ନା ଆପଣ କୁହନ୍ତୁ କ'ଣ କରିବୁ ସେତେବେଳେ ଆମେ ମାନେ ପଇସା ଆଡଭାନ୍ସ ଦିଆସରିଛି ଆମେ ଆଉ କୋଉଠି ଯାଇ ଦେଖିବୁ ପୁଣି ଆଉ ଦୁଇ ଘଣ୍ଟା ହେବ ଆମେ ଏଠି ରେଡି ହୋଇକି ବାହାରିଛୁ